ହ୍ୟାଲୋ ହଁ ଆରେ କିଏ ଅନ୍ନପୂର୍ଣ୍ଣା କିରେ ଆରେ ଏ ଦିନ ପରେ କ'ଣ ମନେ ପଡ଼ିଲା ଏତେ ଦିନ ପରେ ଆଉ କ'ଣ କେମିତି ଅଛୁ ହଁ ହଁ ଆଉ କ'ଣ ମନେ ପଡ଼ିଲା ଏତେ ଦିନ ପରେ ଆଉ କ'ଣ କହୁନୁ କ'ଣ ଖବର ସବୁ କ'ଣ ଆଚ୍ଛା

ହଉ ହଉ ହଉ ରହ ଟିକେ ନିଃଶ୍ୱାସ ମାରିକି କଥା କହ ଟିକେ ନିଃଶ୍ୱାସ ମାରିକି କଥା କହ ତୁ ଏତେ ସ୍ପିଡ଼୍ରେ କହିଲେ ମୁଁ କେଉଁ ଉତ୍ତର ଦେବି ହେଲାକି ଆଉ ବଡ଼ ବଡ଼ି ଏଠି ତ ଦେଖିବା ଜିନିଷ ବହୁତ ଅଛି ହେଲେ କ'ଣ ମାନେ କ'ଣ ନାହିଁ ନାହିଁ କହିଲେ ହେବ କୋରାପୁଟ ପରା ପ୍ରକୃତିର ଗନ୍ତାଘର ଆଉ ଏଠି ଯାହା ଚାହିଁବୁ ସେଇଆ ଦେଖିବୁ ଦେଓମାଳୀ ପାହାଡ଼ ଅଛି ଇଏ ଯେଉଁ ରାଣୀ ଡୁଡ଼ୁମା ଅଛି ଏଠି ଗୁପ୍ତେଶ୍ୱର ମନ୍ଦିର ଅଛି ଆଉ ସେଠି ଅଲକାଡ଼େଲିରେ ଅଛି ଡ୍ୟାମ୍ ଅଛି ହଁ ଆଉ ଦେଖିବା ଜିନିଷ ବହୁତ ବତିଶ ସିଂହାସନ ଅଛି ହେଲାକି ଆଉ ତେଣୁ ଗୋଟେ କଥା ହେଉଛି ଆସ ଦେଖିବାକୁ ଆସ ଭଲ କଥା ହେଲାକି ଆଉ ବୁଲାଇ ନେବା ତା'ପରେ ସବୁ ଏଠି ସବୁ ଏଠିକାର କଲଚର୍ ଆଉ ପରମ୍ପରା ଆଉ ଯେଉଁ ଲୋକ ମାନଙ୍କର ଆଉ ଯେଉଁ ଆଦିବାସୀ ଲୋକ ମାନଙ୍କର ନାଚ ବାଜା ଢେମଚା ଏଗୁଡ଼ା ସବୁ ଦେଖିବା କଥା ତମର ସବୁ ଭଦ୍ରକରେ ଏସବୁ ନାହିଁ ହଁ ସେଇ କଥା କହୁଛି ଆସେ ଆସେ କିଛି ଅସୁବିଧା ନାହିଁ ମୋର ଗାଡ଼ି ଅଛି ମୁଁ ବୁଲେଇ ନେବି କିଛି ପ୍ରୋବ୍ଲେମ୍ ନାହିଁ ତୋ ରହିବା ଖର୍ଚ୍ଚ ଗାଡ଼ି ଭଡ଼ା ଖର୍ଚ୍ଚ ସବୁଯାକ ମୁଁ ବୁଝିବି ହେଲା ନାହିଁ ବୁଲିବା ଆଚ୍ଛା ଆଚ୍ଛା ହଉ ବୁଲିବାଟା ନଭେମ୍ବର ଡିସେମ୍ବର ମାସ ଠିକ୍ ନଭେମ୍ବର ଡିସେମ୍ବର ମାସ ଠିକ୍ ସେଇ ସମୟରେ ଆସିଲେ ଭଲ ହେବ ବର୍ଷା ନଥିବ ହେଲାକି ଆଉ ଭଲ ସୁବିଧା ହେବ ସେଇ ସମୟଟା ଆଉ ନାଇଁ କମ୍ୟୁନିକେସନ୍ ଏଠି ନାହିଁ ତମେ ଯଦି ଭଦ୍ରକରୁ ଆସିବ ତା'ହେଲେ ସିଧା ଆସିବ ବରମୁଣ୍ଡା ବସ୍ଷ୍ଟାଣ୍ଡ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଯଦି ବସ୍ରେ ଆସିବ ଡାଇରେକ୍ଟ ବସ୍ ଅଛି ଆଉ ଯଦି ନାହିଁ ଟ୍ରେନ୍ରେ ଆସିବ ହୀରାଖଣ୍ଡ ଟ୍ରେନ୍ ଆସୁଛି ତେଣୁ ଯେଉଁଟା ସୁବିଧା ହେବ ଦେଖିକି ଆସ ହେଲାକି ଆଉ ଷ୍ଟେସନ୍ରୁ ବା ନହେଲେ ବସ୍ଷ୍ଟାଣ୍ଡରୁ ମୁଁ ନେଇ ଆସିବି କିଛି ଅସୁବିଧା ନାହିଁ ଆଉ ବୁଲାବୁଲି ପାଇଁ କିଛି ଅସୁବିଧା ନାହିଁ ସବୁ ବୁଲାବୁଲି ଠିକ୍ ହେଇଯିବ ଏଠି ବଢ଼ିଆ ବଢ଼ିଆ ସବୁ ପିକ୍ନିକ୍ ସ୍ପଟ୍ ଅଛି ପିକ୍ନିକ୍ ସ୍ପଟ୍ ବଢ଼ିଆ ଝରଣା ପାଖାରେ ହଁ ଆଉ ଗୋଟେ ଯିବା ଫ୍ୟାମିଲି ନେଇକି ବୁଲିକି ଯିବା ତୋର ଫ୍ୟାମିଲି ତୁ ଧରିକି ଆ ମୋ ଫ୍ୟାମିଲି ମୁଁ ନେଇକି ଯିବି ଦୁଇଟା ଫ୍ୟାମିଲି ବସିକି ଆଉ ସବୁ ଭୋଜି ଭାତ କରିବା ନା ହଉ ହଉ ହଉ ହଉ ଠିକ୍ ଅଛି ଠିକ୍ ଅଛି